ଏହା ଜସ୍ମିନ୍ ହୋଟେଲ୍ ତ ମୁଁ କିଛି ସମୟ ପୂର୍ବରୁ ଭାତ ଡାଲି ଭଜା ଖଟା ପାମ୍ପଡ଼ ସବୁ ଅର୍ଡ଼ର କରିଥିଲି ଆପଣ ଏହିସବୁ ଜିନିଷର ରସିଦ୍ ଡାଉନଲୋଡ଼ କରି ମୋ ପାଖକୁ ପଠାଇପାରିବେ